ହଁ କି ସାର ନେବାକୁ ଆସିଥିଲେ ଆଉ କେଉଁଟା ଭଲ ବ ଧାନ ହେଉଛି ଆଉ ଗୁଣ୍ଠରେ କେତେ କେଜି ପଡ଼ୁଛି ଆଉ ରେଟ୍ କେତେ ପାଞ୍ଚ କୁଇଣ୍ଟାଲ୍ ଆଉ ସେ ଆମ ପଦନାରୁ କହୁଥିଲି ଏଇ ସାରଟା ବି କମ୍ ରେଟ୍ ସେଟାରେ ବି ଭଲ ଭେଟଉଛି ଫଳ ଯଦି ଚାଷ ଜମି ଏଟା ଅଠରଶହ ହେଲାଣି ଏଟା କାହିଁକି ତାହାନେ ପକେଇବେ ଲୋକ ଆଉ କ'ଣ କୀଟନାଶକ ଔଷଧ ଅଛି ଧାନ ବିଲରେ ଆଉ କୀଟନାଶକ ଔଷଧ ଆଉ କିଛି ନାହିଁ ଦୋକାନ ଯାଇ ମୁଁ ଦେଖିବି ଆଉ ଫେଣ୍ଟାଫେଣ୍ଟି କରିକି ବିକ୍ରି କରନୁ କରୁଛ ନା ଭେଜାଲ ଦେଉଛ ନା ଫେଣ୍ଟିକି ତ ଦୋକାନୀମାନେ ବିକୁଛନ୍ତି ତ ସେଇଥିପାଇଁ କହିବା କଥା ଆଣିଲା ପରେ ଯଦି ଖରାପ ପଡ଼େ ଖୋଲିଲାବେଳେ ପ୍ୟାକେଟ୍ ପ୍ୟାକେଟ୍ ଚିରିଲା ପରେ ଯଦି ଖରାପ ପଡ଼ିଲା ରଷ୍ଟ୍ ହୋଇଥିବ ଯଦି

ସାରଟା ରିଟର୍ଣ୍ଣ ନେବେନା ଖରାପ ପଡ଼ିଲେ ହଉ ତାହେଲେ ଆଉ ଗୁଣ୍ଠରେ ଗୁଣ୍ଠରେ କେତେ କେଜି ପଡ଼ୁଛି ଜାଣିଛନା ଗୁଣ୍ଠରେ କେତେ କେ ଜି ଭଳିଆ ପଡ଼ିବ ଏକରରେ କେତେ ପଡ଼ିବ ହଉ ତାହେନେ ଗଲେ ଜିନିଷ ଦେଖିଲେ ଜଣାପଡ଼ିବ